ବଗିଚା ରୁଟିନ୍ରେ କମ୍ପୋଷ୍ଟ କିପରି ବ୍ୟବହାର କରାଯାଏ ସେ ବିଷୟରେ ମୁଁ କିଛି କହିବାକୁ ଯାଉଛି ପ୍ରତ୍ୟେକ ଗଛ ମୂଳ ସଫା କରି ପରିଷ୍କାର କରି ତା ମୂଳକୁ ଖୁସେଇ ଖୁସେଇକିରି ମାଟିକି ଗୁଣ୍ଡ କରିବା ତାପରେ ଗୁଣ୍ଡ କରିକିରି ସେ ଗଛ ମୂଳରେ ପାଣି ଦେବା ଗଛ ମୂଳରେ ପାଣି ଦେଇ ସାରିଲା ପରେ ସେ ଜାଗାଟାକୁ ଟିକେ ଗାତ କରିକିରି ଚାରିପଟ ଗାଡ଼ କରିଦେବେ ତା ଭିତରେ ଆମର ରହୁଛି ପିଡ଼ିଆ ସବୁ ରହୁଛି ଲିମ୍ବ ପିଡ଼ିଆ ହଉ କି ନଡ଼ିଆ ପିଡ଼ିଆ ହଉ କି ଗୋବର ଖତ ବି ହଉ ଚାହା ପତି ଦୋକାନୀ ମାନେ ଚାହା କରିକି ପତି ଯୋଉ ଚାହା କରିକି ପତିକି ଫୋପାଡ଼ି ଦିଅନ୍ତି ସେ ଚାହା ପତିକି ଆମେ କଲେକ୍ସନ କରି ସୁଖେଇ ତାକୁ ଆମେ ଗଛ ମୂଳରେ କମ୍ପୋଷ୍ଟ ଦେଉ ଆଉ ବି କେତେ ଜିନିଷ ଅଛି ଆମର ଯୋଉ ମାଛ କାତି ଫାତି ଅମୁକ ଏଗୁଡ଼ା ସବୁ ଆମେ ସେ ଗଛ ମୂଳେ ଦେଲେ କମ୍ପୋଷ୍ଟ ହୁଏ ଭଲ ଗଛଟା ଭଲ ହୃଷ୍ଟ ପୁଷ୍ଟ ହୁଏ ତାପରେ ଆମେ ଘରେ ପନିପରିବା ବ୍ୟବହାର କରୁଛୁ ତାର ଯେଉଁ ଚୋପା ତାକୁ ବି ମଧ୍ୟ ଆମେ ଗୋଟେ କମ୍ପୋଷ୍ଟ କରି ତାକୁ ବି ଖତ କରି ସେ ଗଛ ମୂଳେ ସବୁ ଦେଉଛୁ